ଆମର୍ ଖାନା ବୋଇଲେ ଆଲୁ ବାଇଗଣ ପାତ୍ରଘଣ୍ଟା ଝୁଲେର୍ ଆର୍ ପୁଟଲ୍ ଏତେଟା ଆମେ ସବୁବେଲେ ଖାଉଛୁ ଆରୁ ଇଏ କରୁଛୁ ଆରୁ କେନ୍ ଦିନେ ଶାଗ୍ ବି ରାନ୍ଧିକରି ଖାଉଛୁ ମାଖନ ଶାଗ୍ ଖାଉଛୁ କୋବି ଶାଗ୍ ଖାଉଛୁ ଆରୁ ଶୁନଶୁନିଆ ଶାଗ୍ ବି ଖାଉଛୁ ଅନେକ ଜିନିଷ ବି ଖାଇବାର୍ ପଡ଼ୁଛି ଆରୁ ଇଏ କରାହଉଛି ଆମେ ସବୁବେଳେ ଖାଉଛୁ ନେହିଁ ଆରୁ ଏଇଟା ତ ଆମର ସ୍ୱାଭାବିକ ସବୁବେଲେ ରନ୍ଧା ହଉଛି ନେଇଁ ଆ ଏଇଟା ତ ସବ୍ କେତେବେଲେ ବି ବନ୍ଦ ନାଇଁ ହବାର୍ ନାଇଁ ସବୁବେଳେ ଏଇଟା ଖୁଆ ହଉଛି ସବୁବେଲେ ଆରୁ ଶସ୍ତାର ଜିନିଷ୍ ଖୁଆ ଖୁଆଉଛୁ ଆରୁ ଇଏ କରୁଛୁ ଆରୁ ଦେ ପାନ୍ ବି ଠିକ୍ ରହୁଛୁ ଆର ଏଇଠି ଇଏ କରୁଛୁ ଆର୍ ସବୁବେଲେ ଆମେ ଖାଉଁଛୁ ଏଇଟାକେ ଆମର ତ ପ୍ରଧାନ ଖାଦ୍ୟ ଏୟାର ଏଇଟା କାଣା ଇ ଇଏ କରମୁଁ ଏଇଟା ଆଉ ଏଇଟା ତ ସବୁବେଲେ ଆମକୁ ଶସ୍ତାରୁ ବି ବଜାରରୁ ଆନୁଛୁ ଆରୁ ସେଇଟା ଖାଉଛୁ ଆର୍ ଏଇଟା ଚଲୁଛୁ ହେନ୍ତା କରି ଆରୁ କାଁ କରମା ଏଇଟା ଆମର୍ ତ ସବୁଦିନର ଇଏ ସବୁବେଲେ ଏଇଟା ଆମର୍ ପ୍ରଧାନ ଖାଦ୍ୟ ହଉଛେ ଆଉ ଏଇଟା ଖାଉଛେ ସବୁବେଲେ ଆର୍ କାଁ କରିମୁ ଏଇଟା ଆର୍ ମାଂସ ବି ମାଂସ ଝୁରି ଶିକା ଏଇଟା ବହୁତ୍ କମ୍ ଖାଉଛୁ ଆର୍ ଇଏ କରୁଛୁ ସେତିକି ତେଲ୍ ମସଲା ସବୁ ବନିଆ ଲାଗୁଛି ଆରୁ ସେଥିର୍ ଲାଗି ଖର୍ଚ୍ଚା ବଢ଼ିଯିବାରେ ଲାଗିଛି ମାଂସ ଝୁରି ଶିକା ଟିକେ କମ୍ କର୍ବାରେ ଖାଇବାରେ ପଡ଼ୁଛି ଆରୁ ସବୁବେଲେ ହେଟାବି ଖାଉଛି ଦୁଇଟା ମାଂସ ଝୁରି ଶିକାଟା କମ୍ ଆରେ ଇଆଡ଼େ ବେମାର୍ ପାଣି ହଉଛୁ ବୋଲିକରି ମାଂସ ବି ଖାଇବାଟା ଟିକେ କମ୍ କରି ଦଉଛୁଁ